ହ୍ୟାଲୋ ହ୍ୟାଲୋ ନମସ୍କାର ନମସ୍କାର କୁହନ୍ତୁ କ'ଣ ଅସୁବିଧା ଆପଣଙ୍କର ଏଇଟା ଯେହେତୁ ସରକାରଙ୍କର ଯାହା ଆସୁଛି ଆମେ କରିବାକୁ ବାଧ୍ୟ ଆପଣ ବନ୍ଦ କରିପାରିବେନି କି ମୁଁ ବନ୍ଦ କରିପାରିବିନି ଯେତେବେଳେ ଯାହା ଆସୁଛି ସରକାରଙ୍କର ସେ କରିବାକୁ ବାଧ୍ୟ ଆଉ ବାକି ରହିଲା ଯେଉଁ ପ୍ୟରେଣ୍ଟ୍ସଙ୍କର ରହୁଛି କେଉଁଟା ଯେଉଁ ତାଙ୍କର ଅଭିଯୋଗ ଯେହେତୁ ଆପଣ ସେଇଟା ଦେଖିବେ ତାଙ୍କ ପ୍ୟରେନ୍ସକୁ ଡକେଇକି ପ୍ରତି ପିଲାଙ୍କୁ ତାଙ୍କ ପ୍ୟରେନ୍ସମାନଙ୍କୁ ଡକେଇକି ମାସକୁ ମାସ ମିଟିଙ୍ଗ୍ କରିବେ କେମିତି କ'ଣ ପିଲା ପଢ଼ୁଛନ୍ତି ଯଦି ଏଗୁଡ଼ା କରେଇବେ ଆଉ କିଛି ଅଭିଯୋଗ ଆସିବନି ନାଇଁ ନାଇଁ ମ୍ୟାଡ଼ାମ୍ ଏଯାକ ତ କହିଲେ ଠିକ୍ କଥା ଯେହେତୁ ଆମେ ଗୋଟେ ଗାଁରେ ଆମେ ସ୍କୁଲ୍ରେ ରହୁଛେ ଗାଁ ଯେହେତୁ ତାଙ୍କର ଆଉ ଆମେ କହିପାରିବା ଯେ ନାଇଁ ପିଲାଙ୍କର ପାଠପଢ଼ାରେ ଏମିତି ସାଉଣ୍ଡ୍ ଫାଉଣ୍ଡ୍ ବଯାନ୍ତୁନି ସେଇଟା କହିପାରିବା ଆଉ ତ କିଛି ପ୍ରେସର୍ ତ ଦେଇହେବନି ନା କ'ଣ କରିବା ହଁ ଏଇଟା ପକାଇଲେ କିଛି ଅସୁବିଧା ନାହିଁ କଥା ହେବା ସରପଞ୍ଚଙ୍କୁ ଡକାଇବା ଆଉ ପ୍ୟରେନ୍ସମାନଙ୍କୁ ଡକାଇବା ଯେହେତୁ ତାଙ୍କ ପିଲାମାଙ୍କର ପାଠ ଓ ପାଠ ଖରାପ ହେଉଛି ତ ଏଇଟା ଏଥିପ୍ରତି ସେଇ ଗାଁ ଲୋକ ଯଦି ସଚେତନ ନ ହେବେ ପ୍ୟରେନ୍ସ ଯଦି ସଚେତନ ନ ରହିବେ ଆଉ ଆମେ ଚେଷ୍ଟା କରିକି ବି ଲାଭ ନାହିଁ ଠିକ୍ ଅଛି ଆମର ହଁ ଠିକ୍ ଅଛି ଆମର ଗୋଟେ ଚିଠି କରିବା ଏ କମିଟି ମେମ୍ବର୍ମାନଙ୍କୁ ଚିଠି କରିବା ତା ସହିତ ପ୍ୟରେନ୍ସମାନଙ୍କୁ ଚିଠି କରିବା ସରପଞ୍ଚକୁ ଡକାଇବା ଆଉ ଦୁଇ ଚାରି ପରସେଣ୍ଟ ଯେଉଁମାନେ ଅଛନ୍ତି ଆମର ଭଲ ଶିକ୍ଷିତ ଲେଡ଼ିସ୍ମାନଙ୍କୁ ଡାକିକି ଆମର ଗୋଟେ ମିଟିଙ୍ଗ୍ କରାଇବା ଆପଣ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ଆଜ୍ଞା ଠିକ୍ ଅଛି